ଋତୁ ଆମର ଛଅଟି ଋତୁ ସେଥିମଧ୍ୟରୁ ଆମେ ତିନୋଟି ଋତୁ ଅନୁଭବ କରୁ ଖୋର୍ଦ୍ଧା ଜିଲ୍ଲାରେ ବି ସେହିଭଳି ଆମେ ତିନୋଟି ଋତୁ ଅନୁଭବ କରୁ ଗ୍ରୀଷ୍ମ ବର୍ଷା ଓ ଶୀତ ଗ୍ରୀଷ୍ମ ଋତୁରେ ଏଠି ଅଧିକ ଖରା ହୁଏ ନାହିଁ କି କମ୍ ଖରା ହୁଏ ନାହିଁ ମଧ୍ୟମ ଧରଣର ଖରା ହୁଏ ବର୍ଷା ଋତୁ ବି ସେହିଭଳି ଅଧିକ ବର୍ଷା ହୁଏ ନାହିଁ କି କମ୍ ବି ବର୍ଷା ହୁଏ ନାହିଁ ତ ଗ୍ରୀଷ୍ମଋତୁରେ କ'ଣ ହୁଏ ନା ପ୍ରାୟତଃ ଏଠି କ'ଣ ଝଡ଼ ଝଡ଼ ଦେଖାଯାଏ ବହୁତ ଝଡ଼ ଦେଖାଯାଏ ତା'ପରେ ବର୍ଷା ଋତୁରେ ବର୍ଷା ଋତୁରେ କମ୍ ବର୍ଷା ହୁଏ ଏଠି ଜଳବାୟୁ ଅନିଶ୍ଚିତତା ଯୋଗୁଁ ବର୍ଷା ଋତୁରେ କମ୍ ବର୍ଷା ହୋଇଥାଏ ଶୀତ ଋତୁରେ ସେହିଭଳି ମଧ୍ୟମ ଧରଣର ଶୀତ ହୋଇଥାଏ ଆମର ଏହିଟା ଖୋର୍ଦ୍ଧା ଜିଲ୍ଲାଟା ଉପକୂଳବର୍ତ୍ତୀ ଅଞ୍ଚଳ ହେତୁ ଏଠି ଆମର ବାତ୍ୟା ବାତ୍ୟା ବହୁତ ଦେଖାଯାଏ ବାତ୍ୟା ଆଶ୍ରୟସ୍ଥଳୀ ବି ସେଥିପାଇଁ ସବୁଠି ଖୋର୍ଦ୍ଧା ଜିଲ୍ଲାରେ ଆମର ଚାରି ଚାରି ଆଡ଼େ ଯାଗାରେ ଅଛି ସେଥିପାଇଁ ଖୋର୍ଦ୍ଧା ଜିଲ୍ଲାଟା ଏକ ମଧ୍ୟମ ଧରଣର ଜଳବାୟୁ ଜଳବାୟୁ ଅଟେ ତ ଏହିପରି ଏହିପରି ହେଉଛି ଆମର ଖୋର୍ଦ୍ଧା ଜିଲ୍ଲାର ଜଳବାୟୁ